ଆମ ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ଯେମିତିକି ରଜ ପର୍ବ ଗଣେଶପୂଜା ଦଶହରା ସବୁ ଧୂମଧାମରେ ପାଳନ କରାଯାଇଥାଏ ରଜରେ ସବୁ ଛୋଟ ଛୋଟ ବଡ଼ ବଡ଼ ପିଲାମାନେ ବା ଝିଅମାନେ ସଜବାଜ ହୋଇ ପିଠାପଣା କରି ଖାଇ ରଜଦୋଳି ଖେଳିଥାନ୍ତି ଏବଂ ପୁଅମାନେ ସବୁ କବାଡ଼ି ତାସ ଖେଳ ଖେଳିନ୍ତି ଗଣେଶ ପୂଜାରେ ଆମର ବହୁତ ଧୁମଧାମରେ ଓ ବହୁ ଜାକଜମକରେ ପୂଜା ହୋଇଥାଏ ଦଶଦିନ ଧରି ଏହି ପୂଜାଟି ଲାଗି ରହିଥାଏ ବହୁ ଦୂରଦୂରାନ୍ତରୁ ଲୋକମାନେ ଏଇଠି ଗଣେଶପୂଜା ଦେଖିବାକୁ ଆସନ୍ତି ଉଚ୍ଚ ଉଚ୍ଚ ଲମ୍ବର ମୂର୍ତ୍ତି ସବୁ ତିଆରି ହୋଇଥାଏ ଯାହା ଦେଖିବାକୁ ବହୁତ ଭଲ ଲାଗେ ଓ ଦୋକାନ ବଜାର ପଡ଼ିଥାଏ ସବୁ ଲୋକ ବୁଲାବୁଲି କରି ନିଜର ମନପସନ୍ଦର ଜିନିଷ କିଣାକିଣି କରନ୍ତି ଓ ତାକୁ ବହୁତ ଆନନ୍ଦର ସହ ପାଳନ କରିଥାନ୍ତି